ଆମେ ଆମ ଫସଲ ଆମ କ୍ଷେତରେ ଫସଲ କରିବାକୁ ହେଲେ ଆମେ ବିଭିନ୍ନ ପ୍ରକାର ଫସଲ ବି କରିଥାଉ ଚାଉଳ ଆଉ ଯେମିତି ଝୋଟ ନଡ଼ିଆ ହଳଦୀ ପନିପରିବା ଏସବୁ ଜିନିଷ ବିଷୟରେ ଆମେ ଜାଣିବା ପାଇଁ ଆମେ ପ୍ରଥମେ କେଉଁଠିକି ଯିବା ନା ପ୍ରଥମେ ଆମେ ଯିବା କୃଷି ସେବା କେନ୍ଦ୍ରକୁ କି କୃଷି ମନ୍ତ୍ରାଳୟ ଆଜିକାଲି ଭାରତ ସରକାର ବହୁତ ସେବା କେନ୍ଦ୍ର ବି ଅଛି ଆମ ଚାଷୀମାନଙ୍କ ଚାଷୀମାନଙ୍କ ପାଇଁ ସେହିଠିକି ଯାଇ ଆମେ ପ୍ରଥମେ ବୁଝିବା ଅଫିସର ମାନଙ୍କ ସହିତ କଥାବାର୍ତ୍ତା ହେବା ଆମେ କେଉଁ ମାଟିରେ କେଉଁ ଚାଷ କଲେ ଭଲ ଉତ୍ପାଦନ କରିପାରିବା ପ୍ରଥମେ ଆମେ ମାଟିକି ନେଇକି ସେଠି ଟେଷ୍ଟ କରିବା ତା'ପରେ ଟେଷ୍ଟ କରିକି ସେମାନେ କହିବେ କି ନାହିଁ ଏହି ମାଟିରେ ଏହି ଜିନିଷଟା କଲେ ଭଲ ଉତ୍ପାଦନ କରିପାରିବ ଆଉ ଆମେ ଆମ ଏପଟେ ଯେହେତୁ ଚାଉଳ ଧାନ ଜାତୀୟ ଫସଲଟା ଆମ ଏପଟେ ବହୁତ ଭଲ ହୁଏ ତେଣୁ ଆମେ ଧାନ ଆମ କ୍ଷେତରେ ଆମେ ମାଟି ପରୀକ୍ଷା କରି ହଳ ଲଙ୍ଗଳ ଏମିତି ସବୁ ବ୍ୟବହାର କରି ତା'ର ଚାଷ କରି ତାକୁ ଆମେ ଧାନ ବୁଣୁ ତା'ପରେ ଭଲ ଧାନ ବି ଉତ୍ପାଦନ ହୁଏ ସେଠି ତା'ପରେ ନଡ଼ିଆ ବି ଆମ ଆମ ବଗିଚାରେ ବି ଆମେ ନଡ଼ିଆ ଚାଷ କରିପାରୁଛୁ ନଡ଼ିଆ ଗଛ ଲଗାଉଛୁ ତାକୁ ବିଭିନ୍ନ ପ୍ରକାର ସାର ଦେଇକି ଆମେ ନଡ଼ିଆ ଚାଷ ବି କରିପାରୁଛୁ ପନିପରିବା କଥା କହିଲେ ପନିପରିବା ବି ହୁଏ ଫସଲ କେନାଲ ସାହାଯ୍ୟରେ ପାଣି ମଡ଼ା ହୁଏ ତା'ପରେ ପୋକ ମାରିବା ପାଇଁ ବି ବିଭିନ୍ନ ପ୍ରକାର ରାସାୟନିକ ଔଷଧ ବି ଦିଆହୁଏ କୀଟନାଶକ ଔଷଧ ଆଉ ତା'ପରେ ପୋକ ବି ମରିଯାଆନ୍ତି ତା'ପରେ ଭଲ ବି ଫସଲ ହୁଏ ଆମେ ବାଇଗଣ ଭେଣ୍ଡି ଟମାଟୋ ଏହିସବୁ ଜିନିଷ ବି କୋବି ଏହିସବୁ ଜିନିଷ ବି ଫସଲ ଆମ ଶସ୍ୟରେ ବି ହୋଇପାରେ